ଭାରତର କିଛି ଲୋକପ୍ରିୟ ଯୋଗ ଗୁରୁ ହେଲେ ଶିବାନନ୍ଦ ଗୁରୁ ରାମଦେବ ଗୁରୁ ବିକ୍ରମ ଚୌଧୁରୀ ଏବଂ ଗୁରୁ ଧୀରଜ ଏମାନେ ଆମକୁ ଯୋଗ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ବୃଦ୍ଧମାନଙ୍କ ଠାରୁ ଆରମ୍ଭ କରି ଯୁବକମାନେ ମାନଙ୍କ ପର୍ଯ୍ୟନ୍ତ ଏମାନଙ୍କୁ ସମସ୍ତେ ଅନୁସରଣ କରନ୍ତି ମୁଁ ରାମଦେବ ବାବାଙ୍କୁ ଅନୁସରଣ କରେ ତାଙ୍କର ପ୍ରତ୍ୟେକ ଯୋଗ ମୁଁ ଟିଭିରେ ଦେଖି ତାଙ୍କୁ ଅନୁସରଣ କରେ ସନ୍ଧ୍ୟା ସମୟରେ ଏବଂ ସକାଳ ସମୟରେ ତାଙ୍କର ସୋ' ଦେଖି ମୁଁ ବିଭିନ୍ନ ପ୍ରକାର ଯୋଗ କରିଥାଏ ଯୋଗ କରିବା ଦ୍ଵାରା ମୋର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ଶରୀରରେ ସ୍ଫୂର୍ତ୍ତି ଅନୁଭୁତ ହୁଏ କରୋନା ସମୟରେ ଯୋଗ କରିବା ଦ୍ଵାରା ଲୋକମାନେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ ରହିବା ଦ୍ଵାରା କରୋନା ରୋଗରୁ ମଧ୍ୟ ମୁକ୍ତ ରହିଥିଲେ ସେମାନେ ଆମକୁ ନିଜ ଶରୀରରେ ସ୍ଫୂର୍ତ୍ତି ଏବଂ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ରେରଣା ଦେଇଥାନ୍ତି